ମୁଁ ରୋଷେଇରେ ଆମିଷ ଏବଂ ନିରାମିଷ କରିଥାଏ କିନ୍ତୁ ଆମିଷଟା ଟିକିଏ ଲେଟ୍ ହୁଏ କାହିଁକିନା ତାକୁ ମସଲା କଷିବ ମସଲା କରିସାଇଲା ପରେ ଆମିଷକୁ କରିବ ଆମିଷରେ ମାଛ ମାଂସ ଅଣ୍ଡା ଏବଂ ମଟନ୍ ବି ତା' ଭିତରେ ହୋଇଥାଏ କିନ୍ତୁ ସାଧାରେ ତୁମେ ଶାଗ ହେଲା କି ଡାଲମା ଟିକିଏ ହେଲା ଶାଗରେ ଟିକିଏ କଷ ହୋଇଥାଏ କାହିଁକିନା ଶାଗ ତୁମେ ତୋଳିକି ଆଣିବ ତାକୁ ଧୋଇବ ତାକୁ ବାଛି ବୁଛାକି କଲାବେଳକୁ ଟିକିଏ ବି ଲେଟ୍ ହୋଇଥାଏ କିନ୍ତୁ ନିରାମିଷଟା ସବୁଠାରୁ ଭଲ କାହିଁକିନା ଜଲ୍ଦି ସେଇଟା ହୋଇଯାଏ କିନ୍ତୁ ଆମିଷଟା ଟିକିଏ କଷ୍ଟ ହୋଇଥାଏ ଆଉ